ଭାରତର ଅନେକ ପ୍ରସିଦ୍ଧ ନୃତ୍ୟ ବା ପ୍ରମୁଖ ନୃତ୍ୟ ବା ପ୍ରସିଦ୍ଧ ନୃତ୍ୟ କୁହାଯାଏ ବହୁତ ପ୍ରକାର ପ୍ରସିଦ୍ଧ ନୃତ୍ୟ ଅଛି ବିଭିନ୍ନ ରାଜ୍ୟରେ ବିଭିନ୍ନ ପ୍ରକାରର ନୃତ୍ୟ ଦେଖିବାକୁ ମିଳିଥାଏ ଯେମିତିକି ପଞ୍ଜାବର ଭାଙ୍ଗରା ହେଇଗଲା ମଣିପୁରର ମଣିପୁର ହେଇଗଲା ଆମ ପ୍ରିୟ ଓଡ଼ିଶା ଓଡ଼ିଶାର ଓଡ଼ିଶୀ ହେଇଗଲା ଆନ୍ଧ୍ରପ୍ରଦେଶର ଭାରତନାଟ୍ୟମ୍ ହେଇଗଲା ଯେମିତିକି ଦେଖିବାକୁ ଗଲେ କେରଳର କଥକଲି ହେଇଗଲା ଆଉ ରାଜସ୍ଥାନ ଆଉ ଉତ୍ତରପ୍ରଦେଶ ଯଦି ଉଭୟଙ୍କର ପ୍ରମୁଖ ନୃତ୍ୟ ଯଦି କହାକୁ କୁହାଯାଏ ତାହେଲେ କଥକ ବୋଲି କୁହାଯାଏ ଆସାମର ବିହୁୁ ଆସାମ ଭାଷାର ଆସାମ ରାଜ୍ୟର ବିହୁୁ ଆଉ ମହାରାଷ୍ଟ୍ର ବା ଦିଲ୍ଲୀ ଦିଲ୍ଲୀ ମଧ୍ୟ ଦିଲ୍ଲୀ ମହାରାଷ୍ଟ୍ର ଦୁଇ ଜଣ ଦୁଇ ଜାଗାର ବା ଦୁଇ ରାଜ୍ୟର ଯଦି କହିବା ତାହେଲେ ଦାଣ୍ଡିଆ ବୋଲି କୁହାଯାଏ ତାଙ୍କ ନୃତ୍ୟକୁ ପ୍ରମୁଖ ନୃତ୍ୟକୁ ଆଉ ଆମ ଓଡ଼ିଶାର ଆଉ ଗୋଟେ ଓଡ଼ିଶୀ ସହିତ ଆଉ ଗୋଟେ ଅଛି ଆମ ଓଡ଼ିଶା ରାଜ୍ୟର ସମ୍ବଲପୁର ଜିଲ୍ଲାର ଏକ ବହୁ ପ୍ରମୁଖ ନୃତ୍ୟ ବା ବିଶ୍ୱ ପ୍ରସିଦ୍ଧ ନୃତ୍ୟ ଯଦି କୁହାଯାଏ ତାହେଲେ ସମ୍ବଲପୁରୀକୁ କୁହାଯାଏ ଆଉ ଓଡ଼ିଶାର ମୟୂରଭଞ୍ଜର ଗୋଟେ ଅଛି ଛଉ ଆଉ ଖୋର୍ଦ୍ଧାର ସେମିତି ରଣପ୍ପା ଏସବୁ ଓଡ଼ିଶାର ପ୍ରମୁଖ ନୃତ୍ୟ ତା' ବ୍ୟତୀତ ଯଦି ଭାରତରେ କହିବା ତ ମୁଁ କହିଲି ଯେମିତି କେରଳ ହେଇଗଲା ଆସାମର ବିହୁ ହେଇଗଲା ପଞ୍ଜାବର ଭାଙ୍ଗରା ହେଇଗଲା ଆନ୍ଧ୍ରପ୍ରଦେଶର କଥକ ଭାରତନାଟ୍ୟମ୍ ଯେଉଁଟା କଥକ ସାରି କୁହାଯାଏ ଆଉ ତାମିଲନାଡ଼ୁୁର ସେମିତି ମଧ୍ୟ ଭାରତନାଟ୍ୟମ୍ ବୋଲି କୁହାଯାଏ ଏସବୁ ପ୍ରମୁଖ ନୃତ୍ୟ ନୃତ୍ୟ ପ୍ରସିଦ୍ଧି ଶୈଳୀ ଅଛି ଆଉ ନୃତ୍ୟଶିଳ୍ପୀ ମଧ୍ୟ ବହୁତ ଅଛନ୍ତି ପ୍ରସିଦ୍ଧ ନୃତ୍ୟଶିଳ୍ପ